ବଜାରରୁ ଗୋଟେ ଜାଗାରୁ ମୁଁ କିଣିଥିଲି ଚାରିଶହ ପଚାଶ ଟଙ୍କା ଦେଇଥିଲା ଆମର ଜକିର ଥିଲା ଆଉ ସେଇଟା ବହୁତ ବଢ଼ିଆ ମୁଇଁ ଛଅ ମାସ ୟୁଜ୍ କଲାପରେ ବି ତା'ର କଲର୍ ଫେଡ଼୍ ହେଇନି କି ତା'ର କିଛି ସିଲେଇ ହୋଇନି ଖରାପ ହୋଇନି ଆଉ ଥିଲା ସିଏ